ହ୍ୟାଲୋ ବାଟ ଟେମ୍ପୁ ଅଟୋବାଲା ହଁ ତମକୁ ଏତେବେଲୁ ଫୋନ୍ କରାହେଇଛେ କାଁ କରି ନାଇଁ ଆସବାର୍ କରବାର୍ ସାତ୍ ବଜେ ଯିବାର୍ ଅଛେ ଆରୁ ଆଉ ତମେ ହେଦେ ସାଢ଼େ ସାତ୍ ହେଇଯିବା କର୍ବା ତମକୁ ହେତକିବେଲୁ ଆମେ ଟାକିଛେଁ କରିଛେଁ ଯିବାର୍ କେ ଗୁଟେ ଜାଗାକେ ଜରୁରୀ ଅଛେ ତମକୁ କାଲି ରାତିନୁ ଫୋନ୍ କରାହେଇଛେ ଆଉ ତୁମେ କାଏଁ ହେଲାଯେ ନାଇ ଆସବାର୍ ଆର୍ ଜଲଦି ଆସଲେ କଲେଯେ ବାହାରିତା କରତା କିନି ସାଢ଼େ ସାତ୍ କେ ଯାଇ ଥିତା ସାଢ଼େ ସାତ୍ କେ ଯେଇଥିତା କରିଥିତା ଆସ ଜଲଦି ଫିର୍ ପଲେଇ ବି ଆସିଥିତା କରିଥିତା ତମକୁ ତ କାଲିଠାନୁ ମୁଇଁ ଫୋନ୍ କଲିନ ଏନ୍ତା ଆଉ ତମେ ନାଇଁ ଆସବାର୍ କରବାର୍ ଆଉ ଏତେ ହରବର୍ ଅଛେ ବୋଲି ତ ତମକୁ ଏତେ ଫୋନ୍ କରିଛେଁ କରିଛେଁ ଜଲ୍ଦି ଆସ କରିଚି ଆମେ ଯିମା କରମା ଆଉ ଜଲ୍ଦି ବି ପଲେଇ ଆସି ପାର୍ମା କର୍ମା ଆସ୍ମା କର୍ମା ତମକୁ ଏତକି ଲେଟ୍ ତୁମେ ଯଦି କରୁଛ ବେଲେ ଲେଟ୍ ଜଲଦି ନାଇଁ କର ଆଉ ଜଲ୍ଦି ପଲେଇ ଆସ କର ଯେ ଜଲ୍ଦି ଆମେ ବାହାରି ଆମେ ବାହାରିଛୁଁ କରିଛୁଁ ପଲାମା କର୍ମା ଲେଟ୍ ବହୁତ୍ ହେଇ ଯାଉଛେ ଜଲ୍ଦି ଆସ କର